ଓଡ଼ିଆ ଭାଷାଟା ବହୁତ ପୁରୁଣା ସିଏ ଓଡ଼ିଆର ଇଏଟା ବହୁତ ପୁରୁଣା କିନ୍ତୁ ଇଏ ଭାଷାଟା ସମସ୍ତଙ୍କର ସରଳ ବୋଲି ମନେହୁଏ କିନ୍ତୁ ଏଇ ଜିନିଷ ବହୁତ ଦିନର ପୁରୁଣା ଭାଷା ଏଇ ଓଡ଼ିଆ ଭାଷାଟା ମୋ ଓଡ଼ିଶାର ଲୋକ ସମସ୍ତେ କାହାର କେଉଁ ଭାଷା କିନ୍ତୁ ଓଡ଼ିଶାର ଓଡ଼ିଆ କଥାରେ ବହୁତ ସମ୍ପ୍ରଦାୟର ଲୋକ ଅଛି ସେହି ସମ୍ପ୍ରଦାୟରେ ସେହି ଭାଷାରେ ଆକା ଓଡ଼ିଆ କଥା ହେଉଛୁ ସିନା କିନ୍ତୁ ଓଡ଼ିଆ ଭାଷା ଭିତରେ ଏକ ଓଡ଼ିଆର ଯେଉଁ ଆମର ଗୋପବନ୍ଧୁ ଦାସ ତା'ପରେ ଆହୁରି କେତେ ବିଶିଷ୍ଟ ଭାଷାବିତ୍ତମାନେ ଅଛନ୍ତି ସେମାନଙ୍କର ଏହି ଓଡ଼ିଆ ଭାଷା ଉପରେ ତାଙ୍କର ଧ୍ୟାନ ଥିଲା ସମସ୍ତେ ଓଡ଼ିଆ ଭାଷାଟା କହିପାରନ୍ତି ଓଡ଼ିଆ ଭାଷା ମଧ୍ୟ ଶୁଦ୍ଧ ଭାଷା ଏହି ଭାଷା ଲୋକମାନେ ଠିକ୍ ଭାବରେ କହିପାରନ୍ତି ତା'ପରେ ଆପଣଙ୍କର ଓଡ଼ିଆଟା ପୁରା ଆପଣଙ୍କର ଯେଉଁ ଓଡ଼ିଶା ଭାଷାଟା ଓଡ଼ିଆ ଭାଷାଟା ଗୋଟେ ତା'ର ଗୋଟେ ବୈଶିଷ୍ଟ୍ୟ ଅନ୍ୟ ରକମ ସମସ୍ତେ କହିପାରିବେ ଏବଂ ସମସ୍ତେ ଲେଖିପାରିବେ ଲେଖିବେଟା ହେଉଛି ଭାଷାର ମେନ୍ ମାନେ ଇଏଟା ସେହି ଭାଷାଟାକୁ ସମସ୍ତେ ଭଲ ଭାବରେ ଲେଖିପାରୁଛନ୍ତି